ପ୍ରାଥମିକ ଶିକ୍ଷା ହେଉଛି ଆମ ଶିକ୍ଷାନୁଷ୍ଠାନ ମୂଳଦଣ୍ଡ ତେଣୁ ପ୍ରାଥମିକ ଶିକ୍ଷା ଅବସ୍ଥାରେ ଏହାକୁ ସୁଦୃଢ଼ କରାଗଲେ ବହୁତ ଦେଶ ଆଉ ରାଜ୍ୟସ୍ତରେ ବହୁତ ମଜବୁତ ହବ ତେଣୁ ପ୍ରାଥମିକ ସ୍ତରରେ ମୁଖ୍ୟତଃ ଶିକ୍ଷାଦଣ୍ଡକୁ ବହୁତ ପ୍ରକାରରେ ସାହାଯ୍ୟ ସହଯୋଗ କଲେ ବହୁତ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣ ହେଇପାରିବ ତେଣୁ ଆପଣଙ୍କର ପ୍ରଥମ ଯଦି ବିଜ୍ଞାନ ପାଠ କୁଆକୁ ସମ୍ରିଶ୍ରଣ କରିବା ତା ପାଇଁ ଲାବରୋଟରୀ ଦରକାର ପିଲାଙ୍କ କେତେକ ପିଲାମାନଙ୍କର ଇତିହାସ ଉପରେ ରଚନା ଅଛି ଇତିହାସକୁ ରଖିବାକୁ ହେଲେ ସେ ପ୍ରକାର ଟ୍ରେନିଂ ଟିଚର୍ ରଖିବାକୁ ପଡ଼ିବ ଯେତେ ଟ୍ରେନିଂ ଟିଚର୍ ଅଛନ୍ତି ଯେତେ ଟ୍ରେଣ୍ଡ ଟିଚର୍ ହେଇପାରିବେ ଶିକ୍ଷାର ମାନଦଣ୍ଡକୁ ପୁରା ସୁଦୃଢ଼ କରିପାରିବେ ତେଣୁ ଆଧିଅରେ ଦ୍ୱିଧାମତ କିଛି ନାହିଁ ଖେଳକୁଦ ପାଇଁ ବି ଆଡ଼ କରିବା ଦରକାର କାରଣ ଆଜିକାଲି ପିଲା ବହୁତ ଖେଳକୁଦରେ ମନୋନିବେସ କରୁଛନ୍ତି ଯେହେତୁ ଖେଳକୁ ପ୍ରାଧାନ୍ୟ ରୂପ ଦେଲେ ଖେଳକୁଦରେ ପିଲାମାନେ ବହୁତ ଆଗକୁ ଯାଇପାରିବେ ତା ଭିତରେ ରହୁଛି ପିଲାମାନଙ୍କର ଆବଶ୍ୟକ ରହୁଛି ଇଂଲିଶ କାର୍ଯ୍ୟକ୍ରମ ଇଂଲିଶ କାର୍ଯ୍ୟକ୍ରମ ଯେତେ ହାସଲ କରିପାରିବେ ପିଲାମାନେ ଦେଶ ବିଦେଶ ସହିତ ସବୁ ଗୁଣାତ୍ମକ ଶିକ୍ଷାମାନ ଗ୍ରହଣ କରିପାରିବେ ତେଣୁ ପ୍ରଥମତଃ ହେଲା ଯେହେତୁ ଆମର ଗାଁ ଗହଳି ଅଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ରହୁଛି ଅଙ୍ଗନବାଡ଼ି କେନ୍ଦ୍ର ଅଙ୍ଗନବାଡ଼ି ଟିଚର୍ ଗୁଡ଼ା ଯେତେ ଟ୍ରେଣ୍ଡ ହେଇପାରିବେ ସେଇ ଅନୁସାରେ ଶିକ୍ଷାଟା ବହୁତ ବହୁତ ଆଗକୁ ଯିବ ତା'ପରେ ହେଲା ପ୍ରାଥମିକ ଶିକ୍ଷାକେନ୍ଦ୍ର ୟୁ ପି ସ୍କୁଲ୍ କି ଏଲ୍ ପି ସ୍କୁଲ୍ ତେଣୁ ସଂସ୍କାରୀ ଟିଚର୍ ଏଇଠି ଦରକାର ଯେ ଟ୍ରେଣ୍ଡ ଟିଚର୍ ହେଲେ ପିଲାମାନଙ୍କୁ ଉଚିତ ମାର୍ଗରେ ଶିକ୍ଷା ଦେଇପାରିଲେ ଶିକ୍ଷା ପିଲା ବହୁତ ଆଗକୁ ଆଗକୁ ଯାଇପାରିବେ